ଆଗରୁ କ୍ୟାମେରା ଛୋଟ ଥିଲା ତାପରେ ଫଟୋ କ'ଣ ଆମେ ଗୋଟେ ଚାହିଁଲେ ଏମିତି ଛିଡ଼ା ହୋଇ ଫଟୋ ଉଠେଇବା ସେମିତି ଉଠାଇପାରୁଥିଲେ ଯେମିତି ବସିକି ଗୋଟେ ପ୍ରକାର ଉଠାଇପାରୁଥିଲେ କିନ୍ତୁ ବିଭିନ୍ନ ପ୍ରକାର ଫଟୋ ଉଠାଇ ହେଉନଥିଲା କିନ୍ତୁ ବର୍ତ୍ତମାନ କ୍ୟାମେରା ହେଉ ବା ମୋବାଇଲ ହେଉ ବାହାରିଲାଣି ଆମେ ବିଭିନ୍ନ ପ୍ରକାର ଫଟୋ ଉଠେଇପାରୁଛେ ଆମେ ଚାହିଁଲେ ପାଣିରେ ପହଁରି ପାରିବା ଆମେ ଚାହିଁଲେ ଆକାଶରେ ଉଡ଼ିପାରିବା ଆମେ ଚାହିଁଲେ ନାଚ କରି ପାରିବା ଆମେ ଚାହିଁଲେ ସବୁ କିଛି କରିପାରିବା ଆଉ ମୋବାଇଲରେ ଆମେ ହେଉଛି ଗୋଟେ ଝିଅକୁ ପୁଅ କରିପାରୁଛେ ଆଉ ତାପରେ ଆମେ ଗୋଟେ ଛୋଟ ଛୁଆକୁ ବୁଢ଼ା କରିପାରୁଛେ ଆମେ ଯେମିତି ମୋବାଇଲଟାକୁ ଚାହୁଁଛେ ବା କ୍ୟାମେରାଟାକୁ ଯେମିତି ଚାହୁଁଛେ ଆମେ ସେମିତି କରିପାରୁଛେ ଆଉ ସେଇ ମୋବାଇଲର କ୍ୟାମେରା ଆମକୁ ଏବେ ବହୁତ ସହଜ ଲାଗୁଛି ଆଉ ଭଲ ମଧ୍ୟ ବି ଲାଗୁଛି